ନମସ୍କାର

ଅଛି ହଁ ହଁ ସେସବୁ ମିଳିପାରିବ ହଁ ତା'ହେଲେ ଠିକ୍ ଅଛି ଫାଇନାଲ୍ ରେଟ୍ ପାଞ୍ଚଶହ ଅଧିକା ରେଟ୍ କମ୍ ହେଲେ ଆଉ ଟିକିଏ କମାଇକି କେଉଁ କମାଇକି ତା'ହେଲେ ନେବେ ଛେନା ଛେନା ହଉ ତା'ହେଲେ ଠିକ୍ ଅଛି କ୍ଷୀର ରେଟ୍ଟା ଲିଟର୍ ଶହେ ଟଙ୍କା ଛେନା ପାଞ୍ଚ ଟଙ୍କା ଅଧିକ ରେଟ୍ ହେଉଛି କମ୍ ରେଟ୍କୁ ମୁଁ ଦେଇପାରିବିନି ହଁ ହଁ ହଁଁ ଆଜ୍ଞା ହଁ ହଁ ତା'ହେଲେ ଏଇଠି ଅର୍ଜିନାଲ୍ ଜିନିଷ ମିଳିପାରିବ ଡୁପ୍ଲିକେଟ୍ ଜିନିଷ ମିଳିବନି ତା'ହେଲେ ପଇସା ସେଇଥିପାଇଁ ଅଧିକ ରହିଛି ଆଉ ହଉ ଠିକ୍ ଅଛି ଅଧିକ ନେବେ ତ ସେଥିପାଇଁ ଟଙ୍କେ ଦୁଇ ଟଙ୍କା ଲେସ୍ରେ ଦେବୁ ଆଉ ହଉ ତା'ହେଲେ ରଖୁଛି